ଆମର କେନ୍ଦ୍ରାପଡ଼ା ଜିଲ୍ଲାରେ ମହିଳାମାନେ ଆଗରୁ ଘରୁ ବାହାରିପାରୁ ନଥିଲେ ଯାହାଫଳରେ ସେମାନେ ଘରରେ ହିଁ ରହିଯାଉଥିଲେ ଏବେ ଯାହା ଯୋଜନା ହେଇଛି ସେଥିମଧ୍ୟରେ ମହିଳାମାନେ ବହୁତ୍ ସୁବିଧା ପାଉଛନ୍ତି ଯାହାଦ୍ୱାରା ସେମାନେ ନିଜ ଗୋଡ଼ରେ ନିଜେ ଛିଡ଼ାହେବା ନିଜର ନିଜେ ରୋଜ୍ଗାର୍ କରିବା ଦ୍ୱାରା ସେମାନେ ଘରୁ ବାହାରି ନିଜେ ରୋଜଗାର୍ କରୁଛନ୍ତି ଯାହାଫଳରେ ତାଙ୍କର କୌଣସି ଅସୁବିଧା ରହନାହିଁ ଏବଂ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡରେ ସେମାନେ ମାଗଣାରେ ଚିକିତ୍ସା ହେଇପାରୁଛନ୍ତି ଯାହାଫଳରେ ଲୋକମାନେ ଦାରିଦ୍ରତା ହେଉଥିବାରୁ ରକ୍ଷା ପାଉଛନ୍ତି ଏବଂ ଏବଂ ତାଙ୍କର କୌଣସି ବି ଅସୁବିଧା ହେଉନାହିଁ ଏବଂ ସେମାନେ ଚିକିତ୍ସା ହେଲାବେଳେ ତାଙ୍କ କତିରେ ତାଙ୍କ ପାଖରେ ପଇସା ନଥାଏ ଯାହାଦ୍ୱାରା ସେମାନେ ଚିକିତ୍ସା ବି ହୋଇପାରୁ ନଥିଲେ ଏବଂ ସେମାନେ ଏଇ ବିଜୁ ସ୍ୱାସ୍ଥ୍ୟ କାର୍ଡ ପାଇକି ସେମାନେ ବହୁତ୍ ଖୁସି ଅଛନ୍ତି କାରଣ ସେମାନେ ମେଡ଼ିକାଲ୍କୁ ଯିବା ସମୟରେ ତାଙ୍କର ପଇସାର ବହୁତ ଅସୁବିଧା ରହୁଥିଲା ଯାହାଫଳରେ ସେମାନେ ଚିକିତ୍ସା ହେଇପାରୁ ନଥିଲେ ଏଇ ବିଜୁ ସ୍ୱାସ୍ଥ୍ୟ କାର୍ଡକୁ ନେଇ ସେମାନେ ସେଠାରେ ନେଇ ଦେଖେଇ ସେମାନେ ଚିକିତ୍ସା ହେଉଛନ୍ତି ଏବଂ ମହିଳାମାନେ ମଧ୍ୟ ନିଜ ଗୋଡ଼ରେ ନିଜେ ଛିଡ଼ା ହେଉଛନ୍ତି ସେମାନେ ସେମାନଙ୍କର ଘର ଯେଉଁ ଚାଳ ଛପର ରହିଥିଲା ତାହା ଏବେ ଚାଳ ଛପର ରହୁନାହିଁ ସମସ୍ତଙ୍କ ପରିବାର ଲୋକ କୋଠା ଘରେ ରହୁଛନ୍ତି ସେଥିଲାଗି ତାଙ୍କର କୌଣସି ଅସୁବିଧା ହେଉନାହିଁ